ଆମ ଘର ଚାରିପାଖ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ଚାରିପାଖରେ ଯେତିକି ବୃକ୍ଷ ଲତା ନଟା ତାକୁ ସଫା କରିବା ନାଳ ନର୍ଦ୍ଦମା ପାଣି ତାକୁ ସଫ ଯୋଉଠି ଥିବ ତାକୁ ସମାନ କରିବା ତାକୁ ସଫା କରିବା ଆଉ କୌଣସି ଅପରିଷ୍କାର ଜିନିଷ ତାକୁ ଇଆଡ଼େ ସିଆଡ଼େ ନ ପକେଇକି ତାକୁ ଡଷ୍ଟବିନ୍ରେ ୟୁଜ୍ କରିବା ଏଇଭଳି ଆଉ ଏଇଭଳି କଲେ ଘର ପରିଷ୍କାର ରହିବ ଆଉ ଆଉ ଘରେ ସଦାବେଳେ ପୋଛାପୋଛି କରିବା ଆଉ ଅଗଣା ସଦାବେଳେ ଖରକାଖରିକି ସଫା ସୁତୁରା ତାକୁ ରଖିବା ଯେତେ ସଫା ସୁତୁରା ରଖିବା ସେତେ ଆମ ଦେହ ପ୍ରତି ଭଲ ରହିବ ପ୍ଲସ୍ ପରିବେଶ ପାଇଁ ଭଲ ରହିବ ଆଉ